ନାଇଁ ଭାଇନା ମୁଁ ନ୍ୟୁଜ୍ ପେପର୍ ବାଲା କହୁଛି କେତେବେଲୁ ରିଙ୍ଗ୍ ବଜାଉଛି ତୁମେ ରୁମ୍ ଖୋଲୁନ ନାଇଁ ନାଇଁ ଭାଇନା ସେମିତି କୁହ ନାଇଁ ମୋ ମୋ ଟାଇମ୍ ହିସାବରେ ଆସୁଛି ମୁଇଁ ଦେଖୁଛି ଯେ ହେଲେ ଲେଟ୍ ହେଇଗଲା ଘରେ ମାନେ ମୋର ଛୁଆଟେ ଅଛି କି ନାଇଁ ଖାଇବା ପିଇବା ତା'କୁ କରିକିରି ଆସୁଛି ନାଇଁ ନାଇଁ ମୁଁ ଏବେ ମାନେ ବହୁତ ଦୂରରୁ ଆସୁଛି କି ନାଇଁ ବୋଲେ ଆଉ କେତେ ଘର ଅଛି ଦୂରରୁ ଆସୁଛି କି ନାଇଁ ନାଇଁ ନାଇଁ ସେପଟେ ଆଉ ଗାଁ ଅଛି ସେପଟେ ଦେଇକିରି ଆସୁଛି କି ନାଇଁ ଭାଇନା ନାଇଁ ନାଇଁ ଆପଣ ଟିକେ ରୁମ୍ ଟିକେ ଖୋଲନ୍ତୁ ମୁଁ ବୋଲେ କଥା ହେବି ତୁମ ସାମ୍ନାସାମ୍ନି ହଉ ଟିକେ ୱେଟ୍ କରୁଛି

ହ୍ୟାଲୋ

କ'ଣ ଭାଇନା ଏତେ ଲେଟ୍ କରୁଛ ରୁମ୍ ଟିକେ ଖୋଲ ହଁ ହଉ ଠିକ୍ ଅଛି ହଁ ହଉ ବୋଲେ ଆଗରେ ଅଛି କି ନାଇଁ ଦୋକାନରେ ସେ ଦୋକାନରେ ଏବେ ସେ ନ୍ୟୁଜ୍ ପେପର୍ ଦେବାକୁ ପଡ଼ିବ ବେଶି ଲେଟ୍ ହେଲେ ସେ ଗାଳି କରବ ହଁ ହଉ ଠିକ୍ ଅଛି

ହ୍ୟାଲୋ ହଁ ପେମେଣ୍ଟ୍ ବାକି ଅଛି ତ ଚାରିଶହ ଟଙ୍କା

ହ୍ୟାଲୋ ହଁ ଭାଇନା କେବେ ଦେବ ଚାରିଶହ ଟଙ୍କା ମ ହଉ ଠିକ୍ ଅଛି ମୋର ଏହି ନମ୍ବରରେ ଫୋନପେ ଅଛି କି ନାଇଁ ଏହି ନମ୍ବରରେ ପଠାଇ ଦିଅ ଠିକ୍ ଅଛି

ହଉ ହଉ ହଉ ଠିକ୍ ଅଛି ଯେ ରୁମ୍ ଟିକେ ଖୋଲ ରୁମ୍ ଲକ୍ ଅଛି କି ନାଇଁ ହଉ ଠିକ୍ ଅଛି

ହ୍ୟାଲୋ ହଁ କୁହ ଫୋନ୍ ରଖବି ହଉ ଠିକ୍ ଅଛି